ଆମର କ୍ରୀଡ଼ା ଯଦି ଆମର ପ୍ରଥମେ କ୍ରୀଡ଼ା ଯଦି କିଛି କୌଣସି ଅଘଟଣ ଘଟେ ଆମର ଖେଳରେ କି ଯାହାବି ପ୍ରୋବ୍ଲେମ୍ କରନ୍ତି ଖେଳରେ ଡିଷ୍ଟର୍ବାନ୍ସ କରନ୍ତି ଫାର୍ଷ୍ଟ ଅଫ୍ ଅଲ୍ ତାଙ୍କୁ ଆମେ ତ ଡିସ୍କ୍ୱାଲିଫାଏ କରିକି ବସାନ୍ତୁ ତା'ପରେ ବସାଇସାରିଲା ପରେ ତାଙ୍କୁ ଆମେ କୌଣସି ମିଟିଂ ତାଙ୍କୁ ଡକାଇ କି ଆମର ଗାଁର ସରପଞ୍ଚ ହେଉ କି ଆମ ପାଖରେ ୱାର୍ଡ଼ ମେମ୍ବର ହେଉ ଯାହାକୁ ଆମେ ତାଙ୍କୁ ଡକାଇ ବାସ୍ ତାଙ୍କୁ ପନିଶମେଣ୍ଟ ତାଙ୍କୁ ବାସ୍ ଦେଉ ଯଦି ସେ ସେ ପନିଶମେଣ୍ଟରେ ଆଗ୍ରୀ ନହୁଅନ୍ତି ତା' ହେଲେ ଆମେ ତାକୁ ପୋଲିସ ଷ୍ଟେସନ କି ଯାହାବି ଆମେ କାର୍ଯ୍ୟାନୁଷ୍ଠାନ ନେବୁ ପୋଲିସ ଷ୍ଟେସନର ଏହିପରି ଆମର ଗାଁର ସମସ୍ତଙ୍କ ସମସ୍ତଙ୍କ ପାଇଁ ସମାନ ଇଏ ରହିଥାଏ ଆଉ ଯଦି ବି ଏହାଠୁ ବେଶି ଆମେ ତାଠୁ ଯଦି ବି ପଦକ୍ଷେପ ନିଅଉ ତା'ହେଲେ ଆମେ ବି କୋର୍ଟ ଫୋଟ୍ର ଦ୍ଵାରସ୍ଥ ହୋଇପାରୁ ସେହି ଟାଇପ୍ର ଜିନିଷ ଆମେ ଗାଁର ଅନୁଷ୍ଠାନ ସବୁ ବଞ୍ଚାଇ ରଖିଛୁ ଏପରି ଯେକୌଣସି ବି ଆମ କ୍ଷେତ୍ରରେ ଆମର ଯଦି ମାନେ ପ୍ରୋବ୍ଲେମ୍ କିଛି କ୍ରୀଡ଼ାରେ କରନ୍ତି ତା' ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରୁ ସେଥିପାଇଁ ଆମେ ଆମ ଗାଁର ବହୁତ ଲୋକ ଆମକୁ ଭଲପାଆନ୍ତି